ବଗିଚାରେ ଯେଉଁ ସବୁ ଫଳ ଗଛ ହେଉ ଫୁଲ ଗଛ ହେଉ ଏବଂ ପାରିବା ଗଛ ହେଉ ଲଗେଇଥାଉ ସେହି ମାଟିରେ ପ୍ରଚୁର ପରିମାଣରେ ଖତ ଏବଂ ସାର ନ ପକାଇଲେ ଗଛ ଭଲ ହୁଏନି ଯଦି ତାକୁ ଭଲ ଖତ ଏବଂ ସାର ଭଲସେ ଦିଆଯାଏ ସିଏ ଭଲ ଫଳ ଆଉ ଫୁଲ ଏବଂ ପରିବା ମଧ୍ୟ ଦେଇଥାଏ ଆଉ କିଛି ମାସ ଗଲା ପରେ ବହୁତ ଭଲ ଫଳ ହୋଇଥାଏ ଯାହାକୁ ଆମେ ନେଇ ସେଇ ଫଳକୁ ଏବଂ ପରିବାକୁ ବଜାରରେ ବିକିଥାଉ ଏବଂ ଫୁଲକୁ ନେଇ ମନ୍ଦିର ହେଉ କିମ୍ବା ଦୋକାନ ହେଉ ଏମିତି ଦେଇଥାଉ ଆଉ କିଛି ଲୋକମାନେ ମଧ୍ୟ ତାକୁ ନେଇ ବଜାରରେ ବିକନ୍ତି ଏବଂ କିଛି ଘର ପାଖରୁ ଲୋକ ଆସିକି ନିଅନ୍ତି ବି ସେଇ ଫୁଳ ଫୁଲ ଫଳକୁ